ମୁଁ କେବେ ଏ କେବେ କେବେହେଲେ ଗେମ୍ ଭିଡ଼ିଓ ଖେଳିନାହିଁ କି ଖେଳିବାପାଇଁ ଇଚ୍ଛା ପ୍ରକାଶ କରେ ତ ସେଥିପାଇଁ ସେଥି ବିଷୟରେ କୌଣସି ଆଭିଜ୍ଞତା କିମ୍ବା ଧାରଣା ମୋର ନାହିଁ